ନୂତନ ଗଣମାଧ୍ୟମ ଏବଂ ଇଣ୍ଟର୍ନେଟ ପାଇବା ଦ୍ୱାରା ଆମେମାନେ ବହୁତ ସାହାଯ୍ୟରେ ଆମ ଘରେ ବସି ମୋବାଇଲ ବା କମ୍ପ୍ୟୁଟର ଦ୍ୱାରା ବହୁତ ଗୁଡ଼ିଏ କାମ କରିପାରୁ ଏବଂ ଏହା ଦ୍ୱରା ଅନ୍ଲାଇନ୍ ସପିଂ ବା କୌଣସି ଜିନିଷର ଅର୍ଡ଼ର କରିପାରୁ ଏବଂ ଏହାଦ୍ୱାରା ବ୍ୟବସାୟୀମାନଙ୍କୁ ମଧ୍ୟ ବହୁତ ହ୍ରାସ ହୁଏ କିନ୍ତୁ ଆମେ ଯେତେବେଳେ ଅନ୍ଲାଇନ୍ କିଣୁ ଆମେମାନେ ବହୁତ ଜଣ ବ୍ୟବସାୟୀ ଦୋକାନକୁ ଯାଇ ସାମାନ ନେଉନେ କିନ୍ତୁ ସେ ଯୋଗୁଁ ସେମାନଙ୍କ ଦୋକାନରେ ବହୁତ ବିକ୍ରି ହୁଏନି ଏବଂ ଏଥିପାଇଁ ସେମାନଙ୍କର ବିକ୍ରି ହୁଏ ନାହିଁ ସେଥିପାଇଁ ସେମାନଙ୍କର ହ୍ରାସ ହୁଏ